ଆମ ଅଞ୍ଚଳରେ ମନୋରଞ୍ଜନର କାର୍ଯ୍ୟକ୍ରମ ନିହାତି ଭାବରେ ଚାଲେ ସବୁ ସମୟରେ ଚାଲେ ସବୁ ପର୍ବପର୍ବାଣିରେ ଚାଲେ ଆମ ଗାଁରେ ତ ପାର୍କ ଛୋଟଛୋଟ ପିଲାମାନେ ସେଠାରେ ଯାଇ ଖେଳକୁଦ କରନ୍ତି ସନ୍ଧ୍ୟା ସମୟରେ ଲୋକମାନେ ସେଇଠି ନିଜର ଅବସର ସମୟର ବସନ୍ତି ଏବଂ ନିଜର ମନକୁ ଶାନ୍ତ ରଖନ୍ତି ନିର୍ମଳ ରଖନ୍ତି ସପିଙ୍ଗ ମଲ୍ ସିନେମା ହଲ୍ ଏସବୁ ମଧ୍ୟ ଆମର ଆମ ଅଞ୍ଚଳରେ ଥାଏ ବେଳେ ବେଳେ ଛୁଟିଦିନ ଆମେ ସମସ୍ତେ ମିଳିମିଶି ସପିଙ୍ଗ କରିବାକୁ ଯାଉ ଏବଂ ସିନେମା ମଧ୍ୟ ଦେଖିବାକୁ ଯାଉ ନୂଆନୂଆ ଯେତେବେଳେ ଫିଲ୍ମ ପଡ଼େ ସବୁ ସମସ୍ତେ ସାଥି ହେଇକି ଯିବାର ମଜାଟା କିଛି ଅଲଗା ଥାଏ ଏ ସବୁ ଭିତରେ ସୁଖେ ଦୁଃଖେ ଆମ ଜୀବନଟା ଅତିବାହିତ ହେଇ ଚାଲେ ଯାହା ହେଉ ସବୁକିଛି ଠିକ୍ ଠାକ୍ ଚାଲିଥାଏ